ପାଣିକୁ ଫିଲ୍ଟର କରିବା ପାଇଁ ବା ଶୁଦ୍ଧ କରି ଆମେ ପିଇବା ପାଇଁ ବିଭିନ୍ନ ପ୍ରକାର ଘରୋଇ ଉପାୟ ଅନୁସରଣ କରିଥାଉ ପାଣିକୁ ଫିଲ୍ଟର କରିବା ପୂର୍ବରୁ ଆମେ ଯୋଉ ପାଣିକୁ ଗରମ କରିଥାଉ ଭଲଭାବରେ ଫୁଟେଇ ତାକୁ ଫୁଟେଇ ପିଇଥାଉ ଏଇ ଗୋଟେ ପ୍ରଥମ ଉପାୟ ଆହୁରି ବି ଗୋଟେ ଉପାୟ ଅଛି ପାଣି ଫୁଟେଇ ସାରିଲା ପରେ ତାକୁ ଫିଲ୍ଟର ବି ପକେଇଥାଉ ବା ଡାଇରେକ୍ଟ ଟ୍ୟୁଓ୍ୱେଲ୍ର ପାଣି ବି ବ୍ୟବହାର କରିଥାଉ ଡିପ୍ ଟ୍ୟୁଓ୍ୱେଲ୍ ପାଣି ବ୍ୟବହାର କରିଥାଉ ଯୋଉଟାକି ନଳକୂପ କହୁଛନ୍ତି ଆଉ ତାପରେ ସେ ନଳକୂପ ପାଣିକୁ ନେଇକି ମଧ୍ୟ ଫିଲ୍ଟର ମଧ୍ୟ ପକେଇ ମଧ୍ୟ ପିଉଛନ୍ତି ତେଣୁ ଯାହାହେଲେ ବି ପାଣିକୁ ଆମେ ଯଦି ଫିଲ୍ଟର କରିବାକୁ ପଡ଼ୁଛି ଆଉ ଏ ପ୍ରକାରର ବିଭିନ୍ନ ପ୍ରକାର ଉପାୟ ଥାଏ ରହିଥାଏ ଘରୋଇ ଆମେ କରିଥାଉ ଆଉ ଘରୋଇ ଉପାୟ ଗୁଡ଼ିକ ଅବଲମ୍ବନ କରିଥାଉ ଯୋଉ ପାଣିକୁ ଫିଲ୍ଟର କରିବାରେ ଆଉ ତା ଛଡ଼ା ଆମର ବି ରହିଛି ଏ ସବୁ ଆକ୍ୱାଗାର୍ଡ୍ ବି ଆଜିକାଲି ତ ମିଳୁଛି ମାର୍କେଟରେ ଆକ୍ୱାଗାର୍ଡ୍ ଯାକ ରହିଛି ସେଠାରେ ମଧ୍ୟ ପାଣି ଫିଲ୍ଟର ହୋଇକି ଯୋଉ ଆସୁଛି ତାକୁ ମଧ୍ୟ ଲୋକମାନେ ମଧ୍ୟ ବ୍ୟବହାର କରିଥାନ୍ତି ଆମେ ମଧ୍ୟ ବ୍ୟବହାର କରିଥାଉ